ଆମ ଦେଶ ଡିଜିଟାଲ୍ ହୋଇ ସାରିଲାଣି କେବେଠୁ ନା ଯେବେଠୁ ଫୋନ୍ପେ ଆଉ ଗୁଗୁଲ୍ପେ ଆସିଲାଣି ତା' ଦ୍ଵାରା ଆମେ ସମସ୍ତେ ବହୁତ କମ୍ ସମୟରେ ବ୍ୟାଙ୍କ୍ଠୁ ଆରମ୍ଭ କରି ଇଲେକ୍ଟ୍ରିକ୍ ବିଲ୍ଠୁ ଆରମ୍ଭ କରି ସବୁ କିଛି ଆମେ ଘରେ ବସିକି ତା'ର ଫାଇଦା ଉଠାଇପାରୁଛନ୍ତି ଆଗରୁ ଯେମିତି ବ୍ୟାଙ୍କ୍କୁ ସମସ୍ତେ ଯାଇ ଲମ୍ବା ଧାଡ଼ି ଲଗାଇ ପଇସାର ଉଠାଣ କରି କରୁଥିଲେ ସେସବୁ ଆଉ ନାହିଁ କେମିତି କମ୍ ସମୟରେ କେମିତି ଡିଜିଟାଲ୍ ମାଧ୍ୟମରେ ଘରେ ବସି ଖୁବ୍ କମ୍ ସମୟରେ ସେସବୁ ଉପଲବ୍ଧ କରିପାରିବେ ସେଥିପାଇଁ ଆଜି ଆମ ଦେଶ ଡିଜିଟାଲ୍ ହୋଇପାରିଛି ଏହି ଫୋନ୍ପେ ଆଉ ଗୁଗୁଲ୍ପେ ମାଧ୍ୟମରେ ମୋର ଗୋଟିଏ ବନ୍ଧୁ ଥିଲେ ଫୋନ୍ପେ ଯେତିକି ଭଲ ଆଉ ସେତିକି ଖରାପ ତା'ର କେମିତି ସଦୁପଯୋଗ କରିପାରିବ ଯିଏ ଜାଣିଥିବେ ସିଏ ଫୋନ୍ପେ ଗୁଗୁଲ୍ ପେରେ ବି ଫାଇଦା ଉଠାଇ ପାରିବେ ମୋର ଜଣେ ବନ୍ଧୁ ଥିଲେ ଯେ ସେ ତାଙ୍କ ବନ୍ଧୁ ପାଖକୁ ପଇସା ପଠାଉଥିଲେ ତାଙ୍କର ଗୋଟିଏ ଆକାଉଣ୍ଟ ନମ୍ୱର ଭୁଲ୍ ଥିଲା ବେଳେ ସେ ପଇସା ଆଉ ଗୋଟିଏ ଅଲଗା ଆକାଉଣ୍ଟକୁ ପଳାଇଲା ସେ କିଛି ଜାଣି ପାରିଲେ ନାହିଁ ତେଣୁ